ହ୍ୟାଲୋ ଆପଣ ଓଲାର ଡ୍ରାଇଭର୍ ଭାଇ କହୁଥିଲେ ତ ଆଜ୍ଞା ମୁଁ ସାର୍ ଡେ' ବିଫୋର୍ ଏଷ୍ଟର ଡ଼େ' ଏଇ ପୂର୍ବଦିନ ଗତ କାଲିର ପୂର୍ବଦିନ ମୁଁ ଟ୍ରାଭେଲ୍ କରିଥିଲି ଆପଣଙ୍କ ଗାଡ଼ିରେ ଭୁବନେଶ୍ୱରରୁ ପୁରୀ ଆଜ୍ଞା ପୁରୀରୁ ଓହ୍ଲେଇଲା ପରେ ସାର୍ ମୁଁ ଆପଣଙ୍କ ଗାଡ଼ିରେ ମୋର ବ୍ୟାଗ୍ଟି ଛାଡ଼ି ଦେଇଥିଲି ଆଜ୍ଞା ଆଜ୍ଞା ସାର୍ ସେ ବ୍ୟାଗ୍ରେ ମୋର ସାର୍ ଥିଲା କିଛି ରେକର୍ଡସ୍ ଜରୁରୀ ରେକର୍ଡସ୍ ଆଜ୍ଞା ମୁଇଁ ହେଲ୍ପ ଷ୍ଟାଫ୍ ଜଣେ ଆଜ୍ଞା ସେ ବ୍ୟାଗ୍ଟି ଆଜ୍ଞା ବହୁତ ମେଡ଼ିକାଲ୍ର ରେକର୍ଡସ୍ ସେଥିରେ ମୁଁ ସୁ ରଖିଥିଲି ଯେଉଁଟାକି ଆପଣଙ୍କ ଗାଡ଼ିରେ ଛାଡ଼ି ଦେଇଛି ଆଜ୍ଞା ଆପଣଙ୍କୁ ଆଡ଼୍ରେସ୍ ସେଣ୍ଡ୍ କରୁଛି ଆପଣ ଟିକିଏ କାଇଣ୍ଡଲି ସେଇଟାକୁ ସେଣ୍ଡ୍ କରିଦେଲେ ବହୁତ ଭଲ ହୁଅନ୍ତା

ଆପଣ ହଁ ନିମାପଡ଼ାରୁ ତ କହୁଥିଲି ନିମାପଡ଼ାରୁ ଆପଣ ମୋ ଆଡ଼୍ରେସ୍ଟି ଆପଣଙ୍କୁ ସେଣ୍ଡ କରୁଛି ହ୍ୱାଟସପ୍ କରୁଛି ଆପଣ ମୋ ଆଡ଼୍ରେସ୍ରେ ସେଣ୍ଡ୍ କରିନେବେ ହେଲ୍ଥ୍ ମେଡ଼ିକାଲ୍ର ରେକର୍ଡସ୍ ସବୁ ଥିଲା ଜରୁରୀ ରେକର୍ଡସ୍ ଥିଲା ଲୋକମାନଙ୍କର ଆଜ୍ଞା ଧନ୍ୟବାଦ ଧନ୍ୟବାଦ ହେଲାନା